ହଁ ଆମେ ଗୋଟିଏ ଭାଷାରେ ଯଦି ଅନ୍ୟ ଗୋଟେ ଆମେ ଗୋଟେ ଭାଷା ଯଦି ଓଡ଼ିଆରେ କହୁ ଆମକୁ ଓଡ଼ିଆ କଥାବାର୍ତ୍ତା କରୁଛୁ ଯଦି ଇଂଲିଶ୍ ଆସିଲା ଆମେ ଅସୁବିଧା ହେଉଛି ଯଦି ଅସୁଦିଧା ହେଉଛି ଆମର ଗୋଟେ ଫୋନ୍ ପେ ଆମର ଯଦି ଟ୍ରାନ୍ସଲେସନ୍ ଯୋଗୁଁ ଏକ ଆପ୍ ଅଛି ସେଇଠା ଅନୁବାଦନ କଲେ ଓଡ଼ିଆରେ କହି ପାରୁଛୁ ସୁବିଧା ବି ହେଉଛି ଆମେ ଅନ୍ୟ ଜଣଙ୍କୁ କିଛି ନ ପଚାରିବା ପୂର୍ବରୁ ନିଜେ ବି ମୋ ମୋବାଇଲ୍ରେ ଆପ୍ ଖୋଲିକି ଆମେ ଇଂଲିଶ୍ଟାକୁ ଓଡ଼ିଆ ବି ଜାଣି ପାରୁଛୁ ଇଂଲିଶ ଟ୍ରାନ୍ସଲେସନ୍ କରି ଓଡ଼ିଆ ବି ଜାଣି ପାରୁଛୁ ଏହା ଦ୍ୱାରା ବହୁତ ସୁବିଧାଜନକ ହେଉଛି ଅସୁବିଧା ବି ହୁଏ ଏଠି କିଛି ନ ଧରିଥିଲେ ସ୍ମାର୍ଟ୍ ଫୋନ୍ ନ ଥିଲେ ଅସୁବିଧା ହୁଏ କାହାକୁ କିଛି ପଚାରି ବୁଝିବାକୁ ପଡ଼ୁଛି ବୁଝିଲେ ଯାଇକି ଜାଣିପାରିବ ମୋବାଇଲ୍ରେ ଥିବ ସ୍ମାର୍ଟ୍ ଫୋନ୍ ଆମର ସେଇଟା ସୁବିଧା ହେଉଛି